ପାଞ୍ଚ ଏକ ଦୁଇହଜାର ସତର ଅଠର ଦୁଇ ଦୁଇହଜାର ଉଣେଇଶ ବାଇଶ ପାଞ୍ଚ ଦୁଇହଜାର ଷୋହଳ ତେଇଶ ଛଅ ଦୁଇହଜାର ଉଣେଇଶ ଅଠେଇଶ ନଅ ଦୁଇ ହଜାର କୋଡ଼ିଏ